କୋଭିଡ଼୍ ନାଇଣ୍ଟିନ୍ ମହାମାରୀ ଏଇଟା ଆମର ଅଞ୍ଚଲ୍ର ଭ୍ରମଣ ପର୍ଯ୍ୟଟନକୁ ବହୁତ ପ୍ରଭାବିତ କରିଛି କାରଣ ଇ ଭାଇରସ୍ଟା ଗୋଟେ ଏନ୍ତା ଭାଇରସ୍ହେ ଯେନ୍ଟାକି ଜଣେକର ଜୀବନ ନେଇପାରବା ଏଇ ଭାଇରସ୍ ପହଲା ତ ସେ ଯାହାକେ ଆଟେକ୍ କରବା ତା'ର୍ ଇମ୍ୟୁନିଟି ପାୱାର୍କେ ବହୁତ କମେଇ ଦେବା ଇମ୍ୟୁନିଟି ପାୱାର୍ କମ୍ଲା ପରେ ଭାଇରସ୍ଟା ଆଉ ତା'ର୍ ଦିହେଁ କିଛି ନ ରଖିପାରେ ଯାାହାର୍ ଫଲରେ କି ଅନ୍ୟାନ୍ୟ ବେକ୍ଟେରିଆ ମାନେ ହଉ କିମ୍ବା ଅନେକଗୁଡ଼ିଏ ଭୂତାଣୁମାନେ ସେ ଇନଫେକ୍ଟେଡ଼ ପର୍ସନ୍କେ ଆଟାକ୍ କରିବେ ଆଉ ବହୁତ ବେମାରୀଗୃସ୍ତ ରଖ୍ବେ ଫଲରେ କି ଜଣେକେ ମର୍ବାତକ ବି କଥା ଆସ୍ବା ଆମର୍ ଅଞ୍ଚଲ୍ରେ ଯେତେ ଦିନ କୋଭିଡ଼୍ ନାଇଣ୍ଟିନଟା ଆସିଲା ଭ୍ରମଣ ଏବଂ ପର୍ଯ୍ୟଟନମାନଙ୍କୁ ବହୁତ ପ୍ରଭାବିତ କରିଛି ଯେନ୍ନାକି ତା'ର୍ କୃପକୁପ୍ରଭାବଏ ଭଲ ପ୍ରଭାବିତତା କି କୁହା ନିିଯାଏ ଯେହେତୁ ତା'ର୍ ଆସ୍ଲା ପରେ ହିଁ ଏ ଜିନିଷ୍ମାନ ସବୁ ହୋଇଛି ବହୁତ ଲୋକ ଚାହୁଁଥିଲେ କି ଆମେ ସେନ୍କି ଯିମୁ ଆମର୍ ପାଖେ ହଉଚି ସେଟା ସେ ଯିମୁ ସେଠା ସେନ୍କି ଯ ପାଖେ ଅଛେ ପଲେଇ ଯାଇପାରମୁ କିନ୍ତୁ କୋଭିଡ଼୍ ନାଇଣ୍ଟିନ୍ଟେ ଆସ୍ଲା ଟାଇମ୍ରେ ସେ ଆମର୍ ଏଇ ଅଞ୍ଚଲ୍ଟେ ପୁରାପୁରି ଶୂନ୍ ହେଇଗଲା ଯେନ୍କି ବହୁତ ବହୁତ ଦୁରିଆରୁ ଭ୍ରମଣକାରୀମାନେେ ପର୍ଯ୍ୟଟନ କର୍ବା ଲାଗ ବି ଆସୁଥିଲେ ଭ୍ରମଣ କରି ଆସୁଥିଲେ ଯେନ୍ ନକି ସେ ଟାଇମ୍ରେ କୋଭିଡ଼ ନାଇଣ୍ଟିନ୍ ଟାଇମ୍ରେ ପୁରା ବହୁତଏକା ବନ୍ଦ କରିଦେଇଥିଲେ ଆଉ ଏବେବ ତା'ର୍ ଫଲ ପ୍ରଭାବରେ ଏଇନ୍ ବହୁତ ଟିକେ ଷ୍ଟ୍ରିକ୍ଟ ଚେକିଂ କରୁଛନ୍ ତ କାହାକ ଭାଇରସ୍ ଥେଇପାରେ କାହାକେ ନେଇଥେଇପାରେ କିନ୍ତୁ ଆଗର୍ ବାଇକା ଆଉ ଗୁଜୁର୍ଗାଜୁର ନାଇଁନ ଆମର ଏଇ ପାଖେ ଆଖାପାଖେ ବହୁତ୍ ଲୋଗ୍ ଆସୁଥିଲେ ଆଉ ହେତେ ବି ଲୋକ ଆସବାର୍ନିି ବେଶୀ ଲୋକ ଆସବାର୍କେ ପସନ୍ଦ କରୁଚନ୍ କିନ୍ତୁ ଇନ ଷ୍ଟିକ୍ ଚେକିଙ୍ଗ ହଉଚେ ହସ୍ପିଟାଲ୍ ଇଏ କରୁଛନ୍ ସିଏ କରୁଛନ୍ ସେତିିର୍ଲାଗି ବୋଲିକରି ବି ବେଶୀ ଲୋକ ଆସବାର୍କେ ନିଚାହେଁ